ଆମ ଘରେ ଦୁଇଟି ଗୃହପାଳିତ ପଶୁ ଅଛି ସେ ହେଉଛି ଗାଈ ଏବଂ ଛେଳି ଗାଈ ପ୍ରତିଦିନ କ୍ଷୀର ଦିଏ ଏବଂ ତାର ଗୋଟିଏ ବାଛୁରୀ ଅଛି ଛେଳି ପ୍ରତିଦିନ ଜଙ୍ଗଲକୁ ଘାସ ଚରିବାକୁ ଯାଏ